ଆମ ଯାଜପୁର ଜିଲ୍ଲାରେ ସ୍ଥାନୀୟ ସଂରକ୍ଷଣ କିମ୍ବା ପରିବେଶ ପଦକ୍ଷେପ କହିଲେ ଆମର ଯେଉଁ କଳିଙ୍ଗନଗର ଅଛି ଯେଉଁ ଜଙ୍ଗଲ ସବୁ କଟା ହୋଇକି ସବୁ ବଡ଼ ବଡ଼ କଳକାରଖାନା ହୋଇଛି ସେଥିପାଇଁ ଆମେ ବହୁତ ଦୁଃଖିତ ସେଥିପାଇଁ ସରକାରଙ୍କ ତରଫରୁ ବହୁତଗୁଡ଼ିଏ ପଦକ୍ଷେପ ନିଆଯାଇଛି ଯାହାଦ୍ୱାରାକି ଯେଉଁ ଯେଉଁ ଗଛ ସବୁ ନଷ୍ଟ ହୋଇଯାଇଛି ଜଙ୍ଗଲ ସେମାନଙ୍କ ଚାରିପଟେ ଗଛ ବୃକ୍ଷରୋପଣ କରାହେଉଛି ପରିବେଶ କେମିତି ଭଲ ସଫାସୁତୁରା ରହିବ ଗଛ କେମିତି ସରଂକ୍ଷଣ ହେବ କିଭଳି ଭାବରେ ଆହ୍ୱାନ କହିବାକୁ ଗଲେ ଆମେ କେଉଁ କେଉଁ ଭଳିଆ କାମ କରିବାକୁ ଚାହୁଁଛେ ଆମେ ରାସ୍ତାର ଦୁଇପଟ ସାଇଡ୍ ମଧ୍ୟ ଆମ ଯାଜପୁର ଜିଲ୍ଲାର ଯାଜପୁର ରୋଡ୍ଠୁ ଟାଉନ୍ଠୁ ଆମର ହିସାବ କରି ଯଦି କଳିଙ୍ଗନଗର ଯିବା ଦୁଇପଟ ସାଇଡ୍ରେ ବହୁତପ୍ରକାର ଗଛ ଲାଗିଲାଣି ସେମାନେ ଗଛଙ୍କ ସଂରକ୍ଷଣ କରାହେଉଛି ଆଉ ପ୍ରାକୃତିକ ସମ୍ପଦ ଯାଜପୁରରେ ଆମର ବହୁତ ଭର୍ତ୍ତି ହୋଇକି ଅଛି ଯେମିତିକି ତା'ର ଅପଚୟ ନହେଉ ସଠିକ୍ ଭାବରେ ବିନିଯୋଗ ହେଉ ସହରରୁ କିଭଳି ଭାବରେ ସୌନ୍ଦର୍ଯ୍ୟକର କରାହେବ ଚାରିଆଡ଼େ ଲାଇଟ୍ ଚାରିଆଡ଼େ ଅନ୍ଧାର ରହିବନାହିଁ ଧୁଳି ରହିବନାହିଁ ଗାଡ଼ି ଘୋଡ଼ା ଠିକ୍ ଠାକ୍ ଥିବ ମନ୍ଦିର କେମିତି ମନ୍ଦିର ମରାମତି ହେବ ଯାହାଦ୍ୱାରାକି ବହୁତ ପର୍ଯ୍ୟଟକ ଆସିବେ ଏସବୁ ବିଷୟରେ ଆମର ଯାଜପୁର ଜିଲ୍ଲା ବହୁତ ଅଛି ଏବଂ ବହୁତ ପଦକ୍ଷେପ ନିଆଯାଉଛି